ଆମି ବରଗଡ଼ ବଜାର ଯାଇଥିଲି ବରଗଡ଼ ବଜାର ଯାଇ ଦେଖିଲି ଯେ ବିଭିନ୍ନ କିସିମର୍ ବିଭିନ୍ନ କଲର୍ର ସାର୍ଟ ପ୍ୟାଣ୍ଟ ଶାଢ଼ୀ ଗୁଡ଼ାକ ସେ ଜାଗାରେ ବିକ୍ରି ହଉଥିଲା ବିକ୍ରି ହଉଥିଲା ବୋଲେ ମୁଁ ଦେଖିଲି ପସନ୍ଦ କଲି ଯେ ମୋର୍ ଲାଗି ଦୁଇଟା ସାର୍ଟ ଆଣିଲି ଗୋଟିଏ ବିଭିନ୍ନ କଲର୍ର ମିଶାର୍ ଗୋଟେ ସାର୍ଟଟିଏ ଆଣିଲି ଆଉ ଗୋଟିଏ ଗୋଟିଏ କଲର୍ର ସାର୍ଟଟିଏ ଆଣିଲି ଦୁଇଟା ସାର୍ଟ ଆଣିଲି ମୁଇ ମୋର୍ ଛୁଆର୍ ଲାଗି ବି ଜୁଡ଼େ ସାର୍ଟ ମୋର୍ ଛୁଆ ଲାଗି ଜୁଡ଼େ ପ୍ୟାଣ୍ଟ ଆଣିଲି ମୋ ସ୍ତ୍ରୀ ଲାଗି ଜୁଡ଼େ ଶାଢ଼ୀ ଆଣିଲି

ମୋର୍ ଲାଗି ଫିର୍ ଜୁଡ଼େ ଆଣିଲି ଦେଖିଲି ଯେ ବହୁତ ପସନ୍ଦ ଲାଗ୍ଲା ଆଉ ଏଭେ ପିନ୍ଧୁଛେଁ ଭି ପିନ୍ଧିକି ଦେଖିଲି ଯେ ବହୁତ କମ୍ଫର୍ଟେବଲ୍ ଲାଗୁଛି ବହୁତ ବଢ଼ିଆ ଲାଗୁଛି ଯେନ୍ତା କି ତାମାନ ମୋତେ ବହୁତ ଭଲ ଲାଗୁଛି ମୋ ସ୍ତ୍ରୀ ବି ଖୁସି ହେଲେ ମୁଁ ବି ଖୁସି ହେଲି ମୋର ଛୁଆମାନେ ଖୁସି ହେଲେ ଆରୁ ତେଣୁ କରି ଏ ବଜାର୍ କେ ଆକ୍ଟେ ଆଗେ ଆଗେ ବଢବାଁ ସେଇଥିପାଇଁ ଚେଷ୍ଟା